ଚାଷ କରିଥାଉ ଆଉ ସେ'ଠି ତା'ର ରକ୍ଷଣାବେକ୍ଷଣ ମାନେ କରିବା ପାଇଁ ଗଲା ବେଳେ ତ ପାଣି ଫାଣି ମାନେ ଦେବାକୁ ଗଲା ବେଳେ ତ ସେ'ଠି ବହୁତ ଗୁଡ଼ିଏ ପୋକ ଗଛରେ ଲାଗିଥାନ୍ତି ଆଉ ମଶା ତ ପ୍ରବଳ ହୋଇଥାନ୍ତି ଆଉ ଆମକୁ ଚୋବାଇ ବି ଥା'ନ୍ତି ତା'ପରେ ପତ୍ରଗୁଡ଼ାକରେ ପୋକ ଲାଗିଯାଇଥା'ନ୍ତି ଆଉ ଗଛଗୁଡ଼ାକରେ ବି ପୋକ ଲାଗିଯାଇଥା'ନ୍ତି ତ ସେଥିପାଇଁ ଗଛ ବି ଠିକ୍ ସେ ବଢ଼ିପାରିନଥାଏ ଆହୁରି ଯେଉଁ ପିମ୍ପୁଡ଼ି ହୋଇଥାନ୍ତି ତ ଉଈ ବି ହୋଇଥାନ୍ତି ଗଛ ମୂଳରେ ଆଉ ସେଥିପାଇଁ ବୋଲି ଗଛ ବି ଠିକ୍ସେ ବଢ଼ିପାରେ ନାହିଁକି ଠିକ୍ସେ ବି ଫଳମୂଳ ଦେଇପାରେ ନାହିଁ ସେଥିପାଇଁ ବୋଲିକି ଆମେ ମାନେ କୀଟନାଶକ ଔଷଧ ଆଉ ସେ ପୋକମରା ଔଷଧ ଆଉ ମଶାମରା ଔଷଧ ସିଞ୍ଚନ କରିଥାଉ ତ ଯାହାଦ୍ୱାରାକି ଗଛ ଠିକ୍ସେ ରହିଥାଏ ଆହୁରି ଭଲସେ ଗଛ ବଢ଼ିକି ସ୍ୱାସ୍ଥ୍ୟକର ଖାଇବା ଦେଇଥାଏ